ଦେଖନ୍ତୁ ଆପଣମାନେ ଯୋଉ ଭାବୁଛନ୍ତି ସ୍କ୍ରିନ୍ ଟାଇମ୍ କଟଉଛନ୍ତି ପିଲାମାନେ ସେମାନଙ୍କ ପାଇଁ ଅନ୍ୟ ଅନ୍ୟ ଏକ ଉପାୟ ଅଛି ଯୋଉ ଉପାୟରେ କି ଆମେ ଜାଣିପାରିବାକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଥାନ୍ତା କି କୌଣସି ଉତ୍ସାହିତ ପୂର୍ଣ୍ଣ ଖେଳ ହେଇଥାନ୍ତା ଏବଂ ପଡ଼ିଆ ଭିତରେ ଦର୍ଶକବୃନ୍ଦ କିଭଳି ଉପଭୋଗ କରିଥାନ୍ତେ ଆଉ ମନର ଉତ୍ସାହ ମେଣ୍ଟନ ସହିତ ସମସ୍ତଙ୍କ ସହିତ ପରମ୍ପରା ମଧ୍ୟ ଗଢ଼ି ଉଠିଥାନ୍ତା ଯାହାଫଳରେ ଏଇ ଏଇ ଇଏରେ ଏଇ ସମାଜରେ ଏତେ ଦୁର୍ବଳତା ପ୍ରକାଶ ହଉଛି ପିଲାମାନେ କ'ଣ ପାଇଁ ଆଜି ସ୍କ୍ରିନ୍ସଟ୍ ଖେଳୁଛନ୍ତି ସେଇଟାକୁ ସ୍କ୍ରିନ୍ସଟ୍ କୁ ବନ୍ଦ କରିକି ସରକାର ଯଦି ପ୍ରତ୍ୟେକ ଗାଁ'ରେ ନା ପ୍ରତ୍ୟେକ ପଞ୍ଚାୟତରେ ଗୋଟେ ଖେଳ ପଡ଼ିଆ ରଖିଥାନ୍ତେ ଏବଂ ଖେଳ ପାଇଁ କିଛି ସାହାଯ୍ୟ ମିଳିଥାନ୍ତା ତେବେ ସେଇଟା ହେଇଥାନ୍ତା ଭଲ ଉପାୟ ଏବଂ ପ୍ରତ୍ୟେକ ପିଲା ନିଜର ମାନସିକତା ବଢ଼େଇଥାନ୍ତେ ଏବଂ ଖେଳ ଦ୍ୱାରା ଯେ ପିଲା ନଷ୍ଟ ହୁଅନ୍ତି ତା'ର କିଛି ମାନେ ନଥାଏ କିନ୍ତୁ ଖେଳ ଏମିତି ଗୋଟେ ପରିସ୍ଥିତି ଖେଳ ହିଁ ଭବିଷ୍ୟତର ଲକ୍ଷ୍ୟ ଆରମ୍ଭ କରେ ଏଇ ଯେଉଁ ଖେଳ ଦେଖିବାକୁ ଗଲେ ପିଲାମାନଙ୍କର ଯୋଉ ବିତୃଷ୍ଣା ମନୋଭାବ ରହିଯାଉଛି ସେଗୁଡ଼ାକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଉଦ୍ୟମ କରିବା ଦରକାର ଥିଲା ତେଣୁ ପ୍ରତ୍ୟେକ ପିଲା ଜାଣିଥାନ୍ତେ ଯେ ଖେଳ ଗୋଟେ କ'ଣ ଖେଳିବା ପାଇଁ ଆମେ କାହିଁକି ଯାଉନାହୁଁ ଏଇ ଯେଉଁ ଉପାୟ ରହିଛି ଯେ ସରକାର ଯଦି ଆମକୁ ଭଲ ଉପାୟ ଦେଇଥାନ୍ତେ ଭଲ ସଂସ୍କାର ଦେଇଥାନ୍ତେ ତେବେ ଆଗକୁ ଆହୁରି ବଢ଼ିଥାନ୍ତା